ପାରମ୍ପରିକ ଉତ୍ସବରେ ନୃତ୍ୟ କରିବା ସମୟରେ ଆମ ଏଠି ସମସ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିଥାନ୍ତି ବା ଏକ ଗୋଟିଏ ଥିମ୍ ଥାଏ ବା ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବାର ଗୋଟିଏ ଥାଏ ତେଣୁ ଆମର ଯେଉଁ ଜାତି ଅଛି ବା ଆମର ଯେଉଁ ଓଡ଼ିଶା ଅଛି ସେଠାରେ ଆମ ଆଡ଼େ କଣ ନା ଗୋଟିଏ ସମସ୍ତେ ସମାନ ଡ୍ରେସ୍ ପିନ୍ଧିକି ନୃତ୍ୟ କରିଥାନ୍ତି ଏବଂ ଏହାଦ୍ୱାରା ଆମେ କ'ଣ କି ନୃତ୍ୟକୁ ଏକ ନୂଆ ଜିନିଷ ଦେଇପାରିବା ବା ନୃତ୍ୟରେ ଏକ ନୂଆ ଜିନିଷ ଆମେ ଆଡ଼ କରିପାରିବା କାହିଁକିନା ଆମର ଯେଉଁ ରହିଛି ଆମର ଯେଉଁ ବେଶଭୂଷା ରହିଛି କାହିଁକିନା ଆମେ ଧୋତି ପିନ୍ଧିବା ଧୋତି ପିନ୍ଧୁ ଏବଂ ଗୋଟିଏ କୁର୍ତା ପିନ୍ଧୁ ଯେମିତି ଝିଅ ପିଲାମାନେ ବା ଲେଡ଼ିଜମାନେ ଯାହା ଅଛନ୍ତି ସେମାନେ ଶାଢ଼ୀ ପରିଧାନ କରିଥାନ୍ତି କେହି ମଧ୍ୟ ଡ୍ରେସ୍ ପିନ୍ଧିନା ନଥାନ୍ତି ଏହିସବୁ ଦ୍ୱାରା ଆମେ ଆମର ଓଡ଼ିଶାର ସଂସ୍କୃତିକୁ ଅଛି ଯାହା ଓଡ଼ିଶାର ସଂସ୍କୃତି ଅଛି ତାହାକୁ ଆମେ ବଜାୟ ରଖୁଛୁ ଏବଂ ବହୁତ ଆଗକୁ ମଧ୍ୟ ତାହାକୁ ବୃଦ୍ଧି କରୁଛୁ